ସ୍କୁଲ୍ ଛୁଟି ପରେ ଟିଉସନ୍ ପ୍ରାଇଭେଟ୍ ପାଇଁ ଭଲ ପିଲାମାନେ ସବୁବେଳେ ଭାବୁଥିବେ କେତେବେଳେ ସ୍କୁଲ୍ ଛୁଟି ହବ ଘରେ ଯିବି ଟିଉସନ୍ ଯିବି ଟିଉସନ୍ ଯାଇକିନା ପାଠ ପଢ଼ିବି କେତେ ସବୁ ଟିଉସନ୍ ହୋମ୍ୱାର୍କ ଅଛି ଏସବୁ କରିବି ଆଉ ଖରାପ ପିଲାମାନଙ୍କ ଚିନ୍ତାଧାରା ହେଉଛି ଯେ କେତେବେଳେ ଟିଉସନ୍ ସ୍କୁଲ୍ ଛୁଟି ହବ ଖେଳ ପିଲାମାନଙ୍କ ସହିତ ଖେଳିବା ପାଇଁ ଯିବି ଆଜି ଟିଉସନ୍ ଯିବି ନାହିଁ ଆଜି ଏମିତି ହେଲା ସେମିତି ହେଲା କହିକି ଟିଉସନ୍ ବନ୍ଦ କରିବା ଏହିସବୁ ହେଉଛି ଖରାପ ପିଲା ଯେଉଁମାନେ ଟିଉସନ୍ ଯାହାର ଯିବାକୁ ଇଚ୍ଛା ନଥିବ ସେହିମାନେ ସେଇମାନେ ଏହିସବୁ କହୁଥିବ ଆଜି ଭଲ୍ ଲାଗୁନାହିଁ ଦେହ ଭଲନାହିଁ ମୁଁ ଯିବି ନାାଇଁ ଟିଉସନ୍ ଏହିସବୁ କହୁଥିବ